ମୋତେ ପେଣ୍ଟିଙ୍ଗ୍ କରିବା ପାଇଁ ବହୁତ ଭଲ ଲାଗେ ମୁଁ ଏମିତି ବି ହାତ ତିଆରି ପେଣ୍ଟିଙ୍ଗ୍ ମୋ ସାଙ୍ଗ ମାନଙ୍କର ଛବି ହେଉ ପଶୁ ହେଉ ପକ୍ଷୀ ହେଉ ତାଙ୍କୁ ବି ଗିପ୍ଟ୍ ଆକାରରେ ମୁଁ ଦେଇଛି ଆ ଏମିତି ସମୟ ଏକ୍ସଟ୍ରା ବାହାର କରିକି ନେବି ସେଥିପାଇଁ ଶିଖିବା ପାଇଁ ମୁଁ କିଛିଟା ବି ପେଣ୍ଟିଙ୍ଗ୍ କାଗଜ ନେଇକରି ବସିପଡ଼େ ସାଙ୍ଗସାଥିଙ୍କ ମାନରେ ତାଙ୍କର ପ୍ରତିଛବି ହେଉ ନହେଲେ ତାଙ୍କର କିଛି ସାଙ୍ଗସାଥି ଆସିଥିବେ ତାଙ୍କୁ ଦେଖିଵା ପାଇଁ ବି ଏମିତି କିଛି ପ୍ରତିଭା ମୁଁ କରିପାରେ ଆଉ ଏମିତି ବାପା ମାଆଙ୍କୁ ବି ପ୍ରତିଛବି ଆଙ୍କିକରି ତାଙ୍କୁ ବି ଗିପ୍ଟ୍ ଆକାରରେ ମୁଁ ପ୍ରବାହିତ କରିଥିଲି ସେଥିପାଇଁ ହାତ ତିଆରି ଏତେ ପ୍ରଭାବିତ ହୋଇଛି ମାନେ ସାଙ୍ଗ ସାଥି ଏମାନେ ସମସ୍ତେ କହନ୍ତି ହାତ ତିଆରି ଏମିତି ଗୋଟିଏ ଶୈଳୀ ଥାଏ ମାନେ ତମେ ଯାହା କରବି ବହୁତ କିଛି ଭଲ ଲାଗେ ସେଥିପାଇଁ ଆମେ କରିକରି ତାଙ୍କୁ ପ୍ରତିଭା ଦେଖାଇ ଥାଉ ଆଉ ସେମାନେବି